ଖୋର୍ଦ୍ଧା ଜିଲ୍ଲାରେ ବିଶେଷ ମୁଖ୍ୟତଃ ଆଗରୁ ବାପା ଜେଜେମା ମାନେ ଜେଜେବାପାମାନେ ଚାଷ କରୁଥିଲେ କିନ୍ତୁ ଏବେ ଦରଦାମ୍ ବଢ଼ିବା ହେତୁ ଆମ ଏଜୁକେସନ୍ ହେବାରୁ ପିଲାମାନେ ଏଜୁକେସନ୍ ହେଲେ ଆଉ ଦରଦାମ୍ ବଢ଼ିବାରୁ ସେମାନେ ଆଉ ଚାଷ ବାସରେ ମନଯୋଗ ଦେଉନାହାଁନ୍ତି କାହିଁକି ନା ଚାଷରେ ବିଭିନ୍ନ ପ୍ରକାରର ସାର ପଡ଼ୁଛି ଖତ କିଣା ହେଉଛି ସେଗୁଡ଼ିକ ତ ସବୁ ତରଫରୁ ବଢ଼ିଯାଉଛି ତାର ଦରଦାମ୍ ବଢ଼ିଯାଉଛି ତ ଯେତିକି ଚାଷ ଆଗରୁ ହେଉଥିଲା ଏବେ ଆଉ ହେଉନାହିଁ ଯେଉଁମାନେ ଏଜୁକେସନ୍ ହେଲେ ସେମାନେ ବାହାରକୁ ଗଲେ ବା ଚାକିରୀ ବାକିରି କଲେ ସେଇମାନଙ୍କର ଘର ସବୁ ଭଲ ଚଳୁଛି ବା ଚଳ ଚଳୁଛି ଯାଇକି ଆଉ ଆମର ହେଲା କଣ ନା ଯେଉଁ ହସ୍ତତନ୍ତ ମଧ୍ୟ କିଛିଲୋକ ପନିପରିବା ବେପାର କରିକି ମଧ୍ୟ ଚଳୁଛନ୍ତି ଆଉ ହସ୍ତତନ୍ତ ମଧ୍ୟ ଏବେବି ଅଛି କିନ୍ତୁ ଘରେ ଘରେ ହଁ ଯେମିତି ଆମର ବୟନ ହସ୍ତତନ୍ତ ବା ଗାମୁଛା ଖୋର୍ଦ୍ଧାର ମୁଖ୍ୟତଃ ହେଉଛି ଗଣପତି ଗାମୁଛା ମୁଖ୍ୟ ଆଉ ସେ କିଛି କିଛି ଲୋକ ମଧ୍ୟ ତାକୁ ବୁଣିକି ମଧ୍ୟ ଭଲ ନିଜର ପରିବାର ପୋଷଣ କରିପାରୁଛନ୍ତି